ହଁ ମୁଁ ମନେ ରଖିପାରିବି ଛବିଶି ଅଗଷ୍ଟ ଦୁଇ ହଜାର ଆଠ ସତେଇଶି ଡ଼ିସେମ୍ବର ଦୁଇ ହଜାର ନଅ କୋଡ଼ିଏ ଡ଼ିସେମ୍ବର ଦୁଇ ହଜାର ଦଶ ପଚିଶି ନଭେମ୍ବର ଦୁଇ ହଜାର ଆଠ ପନ୍ଦର ଜାନୁଆରୀ ଦୁଇ ହଜାର କୋଡ଼ିଏ